ହଁ ଆଜ୍ଞା ସାର୍ ନମସ୍କାର

ହଁ ହଁ ପାଇପାରିବେ ସବୁ ଜିନିଷ

ଆଜ୍ଞା ଆଜ୍ଞା

ଆଜ୍ଞା

ହଁ ହଁ ହଁ ହଁ ଡିସ୍କାଉଣ୍ଟ୍ ଅଛି ଟ୍ୱେଣ୍ଟି ପର୍ସେଣ୍ଟ୍ ଡିସ୍କାଉଣ୍ଟ୍

ହଁ

ହଁ ହଁ ନାଇ ନାଇଁ ମନେ ଅଛି ଆଉ ତମେ ଯୋଉ ଆଡ଼ଭାନ୍ସ କିଛି ଦେବେ ରେଟ୍ ହେଲା ଠୁ ଆପଣ ଆସିଲେ ଠୁ ରେଟ୍ ହେଲାଠୁ ଆସିଲେ ଯାହା ରେଟ୍ ହେବ ଫିଫ୍ଟି ପରସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି ଫୋନ୍ ପେରେ ପଠେଇବେ ହଁ ହଁ

ହଁ

ହଁ ହଁ ହଉ ଆଜ୍ଞା ନମସ୍କାର